ମୋର କୌଣସି ପ୍ରିୟ ସାହିତ୍ୟିକ ଚରିତ୍ର ନାହିଁ ମୁଁ ଗଳ୍ପ ଏବଂ ଜୀବନୀ କାହାଣୀ ପଢ଼ିବାକୁ ଭଲ ଲାଗେ ମୋତେ ପଞ୍ଚତନ୍ତ୍ର ଗଳ୍ପର ବିଭିନ୍ନ କାଳ୍ପନିକ ଚରିତ୍ର ସବୁ ଭଲ ଲାଗେ କାରଣ ଏଥିରେ ଜୀବଜନ୍ତୁ ପଶୁପକ୍ଷୀ ସମସ୍ତେ କଥା କହିପାରନ୍ତି ଏବଂ ହସଖୁସିର ଜୀବନ କାଟନ୍ତି